ଆମର୍ ଗାଁରେ କବାଡ଼ି ହଉ କି କଲିବାଡ଼ି ହଉ କି ଖୋଖୋ ହଉ ଆମର୍ ଗାଁର ଲୋକମାନେ ଏକତା ହେସି ଭାଇଚାରା ବଢ଼ିଯାଏସି ଗାଁର ସଭେ ଏକଜୁଟ ହେଇ ସଭବେ ଔଷଧ ଆନନ୍ଦ ହେଇ ଖେଲସନ୍ ସଙ୍କୀର୍ ମନୋରଞ୍ଜନ ହେସି ଆମର୍ ଗାଁରେ କବାଡ଼ି କେଲି ହକି ଏନ୍ତା ଖଲ ମାନେ ଆହୁରି ମନହରା ହଉ ବୋଲି ଆମର୍ ଗାଁର ଲୋଗ୍ମାନଙ୍କ ମତ